ପରିବହନ ଏବଂ ଯାତ୍ରା ବିକଳ୍ପ ଗୁଡ଼ିକର ଆକ୍ସେସ ମୋତେ ବହୁତ ପ୍ରଭାବିତ କରିଛି କାରଣ ଆଗକାଳରେ ସିଂଗଲ ରାସ୍ତା ଥିବାରୁ ବହୁତ ଏକ୍ସିଡେନ୍ଟ ହେଉଥିବା ହେଉଥିଲା ଏବଂ ଏବେ ଡବଲ ରାସ୍ତା ହେଲାଣି ଆଉ ଓଭାରବ୍ରିଜ ବି ହେଲାଣି ଏକ୍ସିଡେନ୍ଟ ର ପ୍ରଭାବ ବହୁତ କମ୍ ଆଗରୁ ବହୁତ ଏକ୍ସିଡେନ୍ଟ ହେଉଥିଲା ଆଉ ଲୋକମାନେ ବି ଚଳାଚଳ କରିବାପାଇଁ ବହୁତ ଅସୁବିଧା ବି ହେଉଥିଲା ଏବେ କିନ୍ତୁ ଲୋକମାନେ ବହୁତ ବହୁତ ଖୁସିରେ ଚଳାଚଳି ଚଳାଚଳ କରୁଛନ୍ତି ଆଉ ଯାନବାହାନ ବି ବହୁତ ଇଏରେ ଯାଉଛି ବି ଗାଡ଼ି ବି ଭଲସେ ଚାଲୁଛି ଓଭାରବ୍ରିଜ ଥିବାରୁ କିଛି ଦୁର୍ଘଟଣାର ପ୍ରସ୍ତାବ ଆଉ ନାହିଁ